ଆଗକାଳରେ ମାଆ ମାନେ ରୋଷେଇ କରିବା ପାଇଁ ଚୁଲିର ବ୍ୟବହାର କରୁଥିଲେ କିନ୍ତୁ ସେ ଚୁଲିରୁ ବାହାରୁଥିବା ଧୂଆଁ ଦେହ ପାଇଁ କ୍ଷତିକାରକ ଥିଲା ତେଣୁ ପ୍ରଧାନମନ୍ତ୍ରୀ ଆମ ନରେନ୍ଦ୍ର ମୋଦି ମାଆ ମାନଙ୍କ ପାଇଁ ଉଜ୍ୱଳା ଯୋଜନାରେ ଘରେ ଘରେ ଗୋଟିଏ ଗ୍ୟାସ୍ ସିଲିଣ୍ଡରର ପ୍ରଦାନ କଲେ ଯାହାଦ୍ୱାରା ମାଆ ମାନେ ଅତି ସରଳରେ ରୋଷେଇ କାର୍ଯ୍ୟ କରିପାରନ୍ତି ମାଆ ମାନେ ଆଗକାଳରେ ପିଢ଼ି ପିଢ଼ି ପିଢ଼ି ପୂର୍ବରୁ ପିଢ଼ିରୁ ମାଆ ଜେଜେ ମାଆ ତାଙ୍କ ମାଆ ମାନେ ମସଲା ବାଟିବା ପାଇଁ ଶିଳର ବ୍ୟବହାର କରୁଥିଲେ ଯାହାର ସ୍ୱାଦ ଏବଂ ଅଲଗା ପ୍ରକାରର ଥିଲା ଏବଂ ପେଷଣାରେ ବିରି ବାଟୁ ଥିଲେ ଓ ଢିଙ୍କିରେ ଚାଉଳ କୁଟୁ ଥିଲେ ବିରି ପେଷଣାରେ ବାଟିବା ଦ୍ୱାରା ଅଧିକ ଫୁଲୁ ଥିଲା ଓ ସ୍ୱାଦ ବି ଆସୁଥିଲା କିନ୍ତୁ ବର୍ତ୍ତମାନର ଯୁଗରେ ଗ୍ରାଇଣ୍ଡରର ଉଦ୍ଭାବନା ହେତୁ ପୂର୍ବର ସେହି ସ୍ୱାଦ ସବୁ ବଦଳି ଗଲାଣି ପେଷଣା ଢିଙ୍କି ଓ ଶିଳ ଦ୍ୱାରା ମାଆ ମାନଙ୍କର ଅଧିକ ବଳ ମଧ୍ୟ ପ୍ରୟୋଗ କରୁଥିଲେ କିନ୍ତୁ ଗ୍ରାଇଣ୍ଡର ଦ୍ୱାରା ଯେଉଁ କାର୍ଯ୍ୟ ଏକ ଘଣ୍ଟା ଲାଗୁଥିଲା ତାହା ଗ୍ରାଇଣ୍ଡର ଦ୍ୱାରା ଅତି ସହଜରେ ଶୀଘ୍ର ହୋଇଯାଉଛି ମୋତେ ରୋଷେଇ ପାଇଁ ସବୁ ଉପକରଣ ଜରୁରୀ ବୋଲି ମୁଁ ଭାବୁଛି କାରଣ ସବୁ ଖାଦ୍ୟ ପାଇଁ ସେହି ଉପକରଣ ଜରୁରୀ ହୋଇଥାଏ ଆଗକାଳର ରୋଷେଇ ଉପକରଣଠାରୁ ଏବର ରୋଷେଇ ଉପକରଣ ଗୁଡ଼ିକ ପୁରା ଭିନ୍ନ ଭିନ୍ନ ଅଟେ